ମୁଁ ଯେବେ ଝିଅ ଥିଲି ମୋ ଜନ୍ମ ଦିନରେ ମୋ ଭାଇ ଗୋଟେ କୁର୍ତ୍ତୀ ଦେଇଥିଲା କୁର୍ତ୍ତୀଟି ଭାରି ବଢ଼ିଆ ଲାଗୁଥୁଲା ଯେହେତୁ ଭଲ କାମ ହେଇଥିଲା ସେଇଟା ଯେତେବେଳେ ଯୁଆଡ଼େ ଯାଏଁ ମୁଁ ପିନ୍ଧିକି ଯାଏଁ ମୋ ସାଙ୍ଗସାଥି ବାପା ମାଁ ସମସ୍ତେ କୁହନ୍ତି ଭଲ ଲାଗୁଛି କୁର୍ତ୍ତୀଟା ତୁ ସବୁବେଳେ ସେଇଯା କୁର୍ତ୍ତୀଟା ପିନ୍ଧି ତ ସେଇ କୁର୍ତ୍ତୀଟା ମୋତେ ଭାରି ଭଲ ଲାଗେ ମୁଁ ଯେକୌଣସି ଯାତ୍ରା ତୀର୍ଥ ହଉ କିବା ଭୋଜିଭାତ ହଉ କିବା ବନ୍ଧୁବାନ୍ଧବ ହୁଅନ୍ତୁ ଯେକୌଣସି ଜାଗାକୁ ମୁଁ ସେଇ କୁର୍ତ୍ତୀଟା ହିଁ ପିନ୍ଧିକି ଯାଏଁ ମୋତେ ଭାରି ଭଲ ଲାଗେ ଯେହେତୁ ମୁଁ ବାହା ହେଇସାଇଲିଣି ସେଇ କୁର୍ତ୍ତୀଟା ମୁଁ ତଥାପି ରଖିଛି ଯେ ପିନ୍ଧେ ଆ କେତେବେଳେ ମନ ହେଲା ମାତ୍ର ପିନ୍ଧିପୁନ୍ଧା ଦଉଛି ନହେନେ ଜନ୍ମଦିନରେ ଖୋଲିକି ପିନ୍ଧୁଛି ସେଇ କୁର୍ତ୍ତୀଟା ଭାଇ ଦେଇଛି ଭଲ ଲାଗୁଛି ତ କୁର୍ତ୍ତୀଟା କାମ ହେଇଥିବି ଭଲ ସେଇ ବାହା ହେଲା ପରେ ବି ସବୁବେଳେ ତ ପିନ୍ଧିପାରୁନି ଯେତେବେଳେ ମନ ହଉଛି କିବା କୁଆଡ଼େ ବୁଲିବାକୁ ଯିବାରେ ସେମିତି ବନ୍ଧୁବାନ୍ଧବ ଯିବାରେ ଏମିତି କୁର୍ତ୍ତୀଟା ପିନ୍ଧି ଦଉଛି କୁର୍ତ୍ତୀଟା କିନ୍ତୁ ବହୁତ ଭଲ ଅଛି ସାଙ୍ଗସାଥି ପରିବାର ସାଇତିକି ରଖିଛି କୁର୍ତ୍ତୀଟା ଆଜିରେ ବି ରହିଛି କୁର୍ତ୍ତୀଟା କୁର୍ତ୍ତୀଟା ମନ ହବ ଯେତେବେଳେ ପିନ୍ଧୁଛି ତ ମଲା ପର୍ଯ୍ୟନ୍ତ ରଖିଥିବି ଘରେ ରହିଛି ଭାଇର ସ୍ମୁତି ଦେଇଛି ଜନ୍ମଦିନରେ ପ୍ରଥମ ଗିପ୍ଟ୍ ନା ଆଉ କୁର୍ତ୍ତୀଟା କିନ୍ତୁ ଭାରି ବଢ଼ିଆ ହେଇଛି